ବଗିଚା ପରିଶ୍ରମ କରିବାକୁ ହେଲେ ବହୁତ କାମ କରିବାକୁ ହୁଏ ବଗିଚାରେ ଟାଙ୍ଗିଆ କୁରାଢ଼ୀ ବଇଁତି ଶାବଳ କଇଁଚି ଏ ଜିନିଷଗୁଡ଼ାକ ଲାଗେ ଯେଉଁ ସମୟରେ ଯେଉଁ କାମ ଲାଗିବ ରଫା ରଫା ତାକୁ ଧାଡ଼ି ବନାଇ ଇଏ କରିବ ହିଡ଼ ବାନ୍ଧିବ ପଣସ ନଡ଼ିଆ କଦଳୀ ବଗିଚାର କିଛି ସାହିତି ମନ ନଥିଲେ ହେବ ନା ଆଉ ପାଣି ନହେଲେ ହେବ ନାହିଁ ତାକୁ ପାଣି କରିବାକୁ ହେବ ସାତ ଦିନରେ ଥରେ ତାହାକୁ ଦେଖିବାକୁ ଚାରି ଦିନ ତାହାକୁ ଦେଖିବାକୁ ହେବ ଏସବୁ କାମ ନହେଲେ ସବୁ ହେବ ନାହିଁ ତେଣୁ ସାଇତି ମନ ନହଲେ କିଛି କରିପାରିବେ ନାହିଁ